ଆର୍ଯ୍ୟା କେଉଁଠି ଅଛୁ ହଁ ଭଲ ପାଠ ପଢ଼ୁଛୁ ଟ୍ୟୁସନ୍ ଭଲ ହେଉଛି ଭଲକି ମନ ଦେଇକି ପାଠ ପଢ଼ିବୁ ସାହିତ୍ୟ ଗଣିତ ଇଂଗ୍ଲିସ୍ ବିଜ୍ଞାନ ସବୁ ଭଲକି ମନ ଦେଇକି ପାଠ ପଢ଼ିବୁ ମାର୍କ୍ ଯେମିତି ଅଧିକ ରଖିବୁ

ହଁ ଯଦି ମାର୍କ୍ କମିଯିବ ତୋ ବାପା ଚିଡ଼ିବେ ରାଗିବେ ତାଙ୍କ ମନ ଦୁଃଖ କେତେ କଷ୍ଟରେ ପଇସା ଦେଉଛନ୍ତି ଦେଖ କହିଲୁ ହଁ ବୁଲାବୁଲି କିଛି କରିବୁନି ତ ଠିକ୍ ଠିକ୍ ଟାଇମ୍ରେ ଖାଇବୁ ଶୋଇବୁ ପାଠ ପଢ଼ିବୁ ଆଉ କୌଣସି ଚିନ୍ତା କରିବୁ ନାହିଁ କି କିଛି ନାହିଁ ଯେମିତି ମନ ଦେଇକି ପାଠ ପଢ଼ିବୁ କ୍ଲାସ୍ରେ ଫାଷ୍ଟ୍ ହେବୁ ଆଉ ତୁମ ସ୍କୁଲ୍ରେ ଭଲ ସବୁ

ଆଉ ତୋର କେଉଁ ବିଷୟଟା ହେଉ ନାହିଁ କହିଲୁ ଗଣିତ ଟ୍ୟୁସନ୍ ହେଉଛୁ ହଁ ସେଇଟା ଭଲକି ମନ ଦେଇକି ପାଠ ପଢ଼ିଲେ ଗଣିତରେ ଫାଷ୍ଟ୍ ହେଲେ ଭଲ

ହଁ ଆଉ କ'ଣ କହୁଛୁ ହଁ ହଷ୍ଟେଲ୍ରେ ଭଲ ଖାଇବା ଦେଉଛନ୍ତି ଆଇଁଷ ଫାଇଁଷ ଦଉଛନ୍ତି ନା ନାହିଁ କହିଲୁ ତିନି ଦିନ ଆଉ ତୋତେ କିଏ ବେଶୀ ଭଲପାଆନ୍ତି ଯେଉଁ ଭଲ ତୋତେ ପାଆନ୍ତି ନା ହଁ ଚଗଲା ହେବୁ ନାହିଁ ବୁଲାବୁଲି କରିବୁ ନାହିଁ ମନ ମନଦେଇକି ପାଠ ପଢ଼ିବୁ ଆଉ ସବୁ ପଢ଼ୁଛନ୍ତି ପୁଅ ଝିଅ ପଢ଼ୁଛନ୍ତି ଆଉ ତୋ ବାପା ଯାଇଛନ୍ତି କାମକୁ ଆଉ ତୋ ଜେଜ ତୋ ମା' ହେଇଟି ବସିଛନ୍ତି ବାରଣ୍ଡାରେ ଆଉ ହଁ ହଁ ଆଉ ତୋତେ ମୁଁ ଛାଡ଼ିକି ଆସି ହଁ ତୋତେ ବା ମୁଁ ଏଇଠି ଛାଡ଼ିଛି ବୋଲି ମୋ ତୋ ଚିନ୍ତା ମୋତେ ବେଶୀ ଲାଗୁଛି ଆଉ କ'ଣ ଖାଉଛୁ କେମିତି କ'ଣ କରୁଛୁ ବେଶୀ ଚିନ୍ତା ଲାଗୁଛି ଆଉ

ହଁ ଫୋନ୍ ରଖ ହାଁ ହଁ ହଁ